ଓଡ଼ିଆମାନେ ବହୁତ ସାହାସୀ ଏବଂ ନିଷ୍ଠାପର ମଧ୍ୟ ତାଙ୍କର ଯେକୌଣସି କାମରେ ଯେକୌଣସି ଏଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନେ ଏତେ ଆଗକୁ ଯିବାର ଗୋଟେ ମାତ୍ର ଇଏ ସେମାନଙ୍କର ନିଷ୍ଠାପରତା ସେମାନେ କଠିନ ପରିଶ୍ରମ ସେମାନଙ୍କର ଲକ୍ଷ୍ୟ ଏବଂ ପରିଶ୍ରମ ସେ ସେଇ ଯେଉଁ ପର୍ଯ୍ୟନ୍ତ ସେମାନେ ତାଙ୍କ ଠିକ ଜାଗାରେ ନପହଞ୍ଚି ପାରିଛନ୍ତି ସେମାନେ ଅକ୍ଳାନ୍ତ ପରିଶ୍ରମ କରନ୍ତି ଏବଂ ଚେଷ୍ଟା ବି କରନ୍ତି ଆଉ ଶେଷରେ ସେଇ ଜାଗାରେ ପହଞ୍ଚନ୍ତି ଯେଉଁଠିକି ସେମାନେ ସୁଖ୍ୟାତି ଅର୍ଜନ କରିବାକୁ ବାଧ୍ୟ ହୁଅନ୍ତି ତେଣୁ ଓଡ଼ିଶାର ସଂସ୍କୃତି ଆଜି ପୃଥିବୀ ପ୍ରସିଦ୍ଧ ଆଉ ସେମାନଙ୍କର ସାହାସକୁ ବି ସମସ୍ତେ ସଲାମ୍ କରନ୍ତି